କଲିମି ଆଉ ମଞ୍ଜିର ଉଦ୍ଭିଦ ବୃଦ୍ଧି କରିବାକୁ ମୁଁ ଚେଷ୍ଟା କରିଛି ମଞ୍ଜି ଗଛ ଲଗେଇଲେ ମଞ୍ଜି ଡେରି ହେବ ଗଛ ଫଳ ଫଳିଲା ବେଳକୁ ଡେରି ହେବ କିନ୍ତୁ କଲିମି ଗଛ କଲିମି ଗଛକୁ ଏ ଗଛରୁ ଖଣ୍ଡେ କାଟିକି ତା ଡାଳ କାଟିକି ତା ଯୋଉଁ ଗଣ୍ଠି ଦ୍ଵାରା ଜରିରେ ବାନ୍ଧିକି ଗୁଡ଼େଇକି ତାକୁ ଯଦି ସାରଫାର ଦେଇକି କରିବ ସେ କଲିମି ଗଛ ହୃଷ୍ଟଫୃଷ୍ଟ ହବ ଫଳ ଫଳିବ ଶୀଘ୍ର ବି ଫଳ ହେବ ଆଉ ମଞ୍ଜି ମଞ୍ଜିରେ ହେଉଛି ଡେରି ହେବ ବହୁତ ଡେରି ହୋଇକି ଫଳ ଫଳିବ ଆଉ କଲିମି ଗଛରେ କଲିମିଟା ଶୀଘ୍ର ହେବ ଯାହାକି ଆମେ ଏହି ପକ୍ରିୟାରୁ ଶିଖିଲୁ ଯେ ଫଳ ଭଲ ଫଳିବ ଭଲ କ ଯେ କଲର ଭଲ ହେବ ଫଳ ଫଳିବ ଆଉ ହୃଷ୍ଟପୃଷ୍ଟ ଫଳ ହୃଷ୍ଟପୃଷ୍ଟ ହେବ ଏହି ପକ୍ରିୟାରୁ ଆମେ ଏହି ଶିଖିଲୁ